ହଁ ସବୁଜ ଏବଂ ସ୍ଵଚ୍ଛ ପରିବେଶର ସୁରକ୍ଷା କରିବାପାଇଁ ସରକାର ଏମିତି କିଛି ପଦକ୍ଷେପ ନେଉଥିବେ ଯେଉଁଥିରେକି ଆମର ପରିବେଶ ସୁନ୍ଦର ଏବଂ ସ୍ଵଚ୍ଛ ଦେଖାଯିବ ଯୋଉଁଥିରେକି ବାହାର ଦୁନିଆରୁ ଆସୁଥିବା ଲୋକମାନେ ଦେଖି ଭାରି ବହୁତ ଖୁସି ହେବେ ଏବଂ ଯେଉଁ ଆମର ଆଖପାଖରେ ନଦୀ ଅଛି ନଦୀ ତତ୍ପ ଗୁଡ଼ାକ ମଧ୍ୟ ସଫାସୁତୁରା ରଖିବା ଦରକାର ରାସ୍ତା ମଧ୍ୟ ସଫାସୁତୁରା ରଖିବା ଖାସ୍ କିନି ଖରାଦିନେ ଆମର ଯେମିତିକି ଗଛପତ୍ର କଟାନଯାଏ ଜଙ୍ଗଲରେ ନିଆଁ ନ ଲଗାଯାଏ ଏଇଥିପାଇଁ ସରକାର ସେଇଥିରେ କିଛି ଆମର ଫରେଷ୍ଟ ଗାର୍ଡ଼ ହୋମ୍ ଗାର୍ଡ଼ ଏମିତି କିଛି ଲୋକମାନଙ୍କୁ ରଖିବା ଦରକାର ଯେଉଁଥିରେକି ଆମର ଜଙ୍ଗଲ ସୁରକ୍ଷା ହେବ ଏବଂ ଜଙ୍ଗଲ ସୁରକ୍ଷା ରହିଲେ ହିଁ ଆମର ଏରିୟାମାନେ ସୁସ୍ଥ ସ୍ଵଚ୍ଛ ସବୁ ମଣିଷ ବି ସୁସ୍ଥ ରହିବ ଏବଂ ଆମର ପରିବେଶ ମଧ୍ୟ ସ୍ଵଚ୍ଛ ରହିବ ଏବଂ ପର୍ବତକୁ ପ୍ରଭାବିତ ମାନେ ପ୍ରଭାବିତ ପଡ଼ିବ ନାହିଁ ଯୋଉଁଥିରେକି ଲୋକମାନେ ଗଛପତ୍ର ନକାଟିଲେ ଆମ ଜଙ୍ଗଲ ବହୁତ ଘଞ୍ଚ ଏବଂ ସୁନ୍ଦର ଦେଖା ଯାଉଥିବାର ଆହୁରି ମଧ୍ୟ କିଛି ସୁନ୍ଦର ଦେଖାଯିବ ଏବଂ ପର୍ଯ୍ୟଟନମାନେ ନିକଟସ୍ଥ ମାନେ ଜାଗାମାନଙ୍କ ମଧ୍ୟ ବୁଲିବାପାଇଁ ଆଉ ଟିକିଏ ଅଧିକ କିଛି ବହୁତ୍ ଭଲ ଲାଗିବ ସେମାନଙ୍କୁ ପର୍ବତ ଏରିୟା ଏବଂ ବଡ଼ବଡ଼ ପର୍ବତକୁ ଦେଖିବାପାଇଁ ଆମ ଏରିୟାକୁ ଆସିଥାଆନ୍ତି